ଆଜିକାଲି ବହୁତ ଅର୍ଡ଼ର୍ ମାନେ ଫୋନ୍ ଫୋନ୍ ହେଉଛି ଆଜିକାଲିର ବହୁତ ବୃହତ ଅର୍ଡ଼ର୍ ରିହାତି କୁପନ ଯାହାକି ଆମେ ଦୋକାନରେ ଯାଇକିନା ଆମେ ପଚାରିପାରିବା ତାହା ଆମେ ବ ଭଲ ଡିଲ୍ ପାଇଁ ଭଲ ମାନେ ଫାଇନାନ୍ସ ପ୍ରମୋ ପାଇଁ ବା କୋର୍ଡ଼୍ ଆମେ ପଚାରି ଥାଉ ଯାହାକି ଆମକୁ ବି ଲାଭ ହୋଇଥାଏ ଏବଂ ସେ ଦୋକାନବାଲା ଯିଏ ବ୍ୟବସାୟ କର ବ୍ୟବସାୟୀଙ୍କୁ ବି ବହୁତ ଭଲ ଭାବରେ ଯେମିତି ଲାଭ ହବ ସେଇ ହିସାବରେ ଆମେ ତାଙ୍କେ ଆମକୁ ବିଭିନ୍ନ ପ୍ରକାରର ସାହାଯ୍ୟ ଦେଖାଇ ଥାନ୍ତି ଏବଂ କୁପନ ବିଷୟରେ ଜଣାଇଥାନ୍ତି ଏବଂ ସେହି କୁପନ ପ୍ରମୋ ବହୁତ କୋର୍ଡ଼୍ ରହିଥାଏ ବିଭିନ୍ନ ପ୍ର ପ୍ରସେସ୍ ରହିଥାଏ ବିଭିନ୍ନ ପ୍ରକାରର ଏବଂ ତାହା ବହୁତ ସମୟ ଲାଗିଥାଏ କିନ୍ତୁ ତାହା ଆମ ପାଇଁ ଏବଂ ଗ୍ରାହକ ପାଇଁ ଯେମିତି ଭଲ ଏବଂ ସେ ବ୍ୟବସାୟୀଙ୍କ ପାଇଁ ବି ସେତିକି ହିଁ ଭଲ